ଆମର ବୁଣା ବୁଣି କରିବାରେ ଅଗ୍ରହ ଅଛି ଆମର ଜାଗେଶ୍ଵରି ସଂଗଠନ କରିଛୁ ସେହି ସଙ୍ଗଠନରେ ଚାରି ପାଞ୍ଚ ଜଣ ବସିକି ଆମେ କାମ କରୁଛୁ କାମ କରିଥିଲେ ଉଲ୍ ରେ ସ୍ୱେଟର ମଫଲର୍ କରୁଛୁ ଆଉ ଇଏ ରୁମାଲ୍ ଭି ତିଆରି କରିପାରୁଛୁ ଆଉ ଡାଇନିଂ ଟେବୁଲରେ ଯେଉଁ ପଡ଼ିବ ତାକୁ ଭି ତିଆରି କରୁଛୁ ଆଉ ଡୋର୍ ସ୍କ୍ରିନ୍ କରୁଛୁ ଏମିତି ଚାରି ପାଞ୍ଚ ମିଶିକି ଗୋଟିଏ ସଂଗଠନ କରିକି ବହୁତ କାମ କରୁଛୁ